ପଶୁପାଳନ ପାଇଁ ନିୟମ ଅଛି ଆଇନ ଅଛି ଆମେ ଗୋରୁ ଗାଈ ଛେଳି ମେଣ୍ଢା ଏମାନଙ୍କୁ ରଖିପାରିବା କିନ୍ତୁ ଜଙ୍ଗଲ ଜାତି ଆମର ହାତୀ ହେଲା ବାଘ ହେଲା ଭାଲୁ ହେଲା କୌଣସି ମୟୂର ହେଲା ଆଙ୍କୁ ଆଣି ଘରେ ରଖିବା ନିୟମ ନାହିଁ କାଇଁ ନା ଏହା ହେଉଛି ଆଇନ ବିରୋଧ ନିୟମ ଆମେ ଗୋରୁଗାଈ ରଖିକି ଆମେ ପାଳିପାରିବା ତାଙ୍କଠୁ ଉତ୍ତମତମ ଚାଷ ବି କରିପାରିବା ଗୋରୁଙ୍କଠୁ ଆମେ ଖତ ପାଇବା କ୍ଷୀର ପାଇବା ତାଙ୍କରି କିଛି ଦେହ ଖରାପ ହେଲେ ଆମେ ବି ଏସ୍ ହେଉ କୁ ପରାମର୍ଶ କରୁ ସିଏ ଆସନ୍ତି ନହେଲେ ଆମର ଇଏ ମୋବାଇଲରେ ୟୁଟୁବରେ ଦେଖିକି ମଧ୍ୟ ଆମେ କରିପାରିବୁ ତାଙ୍କୁ ଚିକିତ୍ସା ବି ନିଜେ କରିପାରୁଛୁ ଗାଈରୁ ଆମେ ଅନେକ ପ୍ରକାର ଲାଭ ଜିନିଷ ବି ପାଉଛୁ ଗୋ ଚାଳନ କରିପାରିବୁନି କାରଣ ଗୋରୁ ବିକ୍ରି କରିବା ଗଜଣାକଳ ଆଇନ ବିରୋଧ ନିୟମ ନୁହଁ ତା ପାଇଁକି କଠୋର ଦଣ୍ଡ ଅଛି ଗାଈ ହେଲା ଆମର ଗୋ ସମ୍ପଦ ଗାଈ ଠାରୁ ଆମେ ବହୁତ କିଛି ଉପକୃତ ହଉ ଗାଈ ଖତ ଜମିରେ ଦେଲେ ଉର୍ବର ଧାନ ହେଉଛି ବାଡ଼ି ଘରେ ଲଗାଇଲେ ଫସଲ ବି ଭଲ ହେଉଛି ଗଛ ମୂଳେ ଦେଲେ ବି ଭଲ ଫଳ ବି ଫଳୁଛି ଏଣୁ ଗାଈଠୁ ଆମେ ଅନେକ ପ୍ରକାର ପାଉ ପାଉଛୁ ଏଣୁ ଗାଈ ହିଁ ଆମରି ଚାଷ ବହୁତ ଲାଭଜନକ ଫସଲ ଜଙ୍ଗଲ ଜାତୀୟ ପଶୁ ଯେଉଁମାନେ ରହିଲେ ତାଙ୍କୁ ଆମ ସେମାନେ ବି ବହୁତ ହିଂସ୍ରଜନ୍ତୁ ତାଙ୍କୁ ଆଣିକି ରଖିବା ଆମ ପାଇଁ ବି ସମ୍ଭବ ନୁହଁ ତାଙ୍କର ଆଇନ ବିରୁଦ୍ଧ କାର୍ଯ୍ୟ ସିଏ ହେବ